ଛଅ ଫେବୃଆରୀ ଦୁଇ ହଜାର ଦଶ ବାର ବାର ଡିସେମ୍ବର ଦୁଇ ହଜାର ଏଗାର ଚଉଦ ଅକ୍ଟୋବର ଦୁଇ ହଜାର ବାର ଅଠର ଅଗଷ୍ଟ ଦୁଇ ହଜାର ବାଇଶି ଆଉ ଏକୋଇଶି ମାର୍ଚ୍ଚ ଦୁଇ ହଜାର ତେଇଶି